ମୋର ପ୍ରିୟ ଫଟୋଟା ମୋର ଫ୍ୟାମିଲି ମେମ୍ବର୍ସ ମାନଙ୍କୁ ବହୁତ ପସନ୍ଦ ଲାଗିଲା ଓ ମୋର ସାଙ୍ଗସାଥିଙ୍କୁ ବି ବହୁତ ପସନ୍ଦ ଲାଗିଲା ସେଇଟା ପାଇଁକି ମୋତେ ପଚାରିଲେ କି କାହାର ସହିତ ଯାଇଥିଲ ଆଉ କେମିତି କେଉଁଠି ବୁଲିକି ଆସିଲ ସେମିତି ମୋ ସାଙ୍ଗସାଥି ପଚାରିଲେ କହିଲେ ମୁଁ ଆଉ ମୋ ଫଟୋଗ୍ରାଫର୍ ଡି ଏସ୍ ଏଲ୍ ଆର୍ କ୍ୟାମେରା ଧରିକି କୋରାପୁଟ ଡିଷ୍ଟ୍ରିଟ୍ରେ ଗାଁରେ ଗୋଟେ ଯାଇଥିଲୁ ଏମିତିକି ଜଙ୍ଗଲ ଏରିଆ ସିଆଡ଼େ ଯାଇକି କେତେଟା ଶହେ ତା'ଠାରୁ ଉପରେ ଫଟୋ କାଢ଼ିଲୁ ସେଇଥିରୁ ସବୁ ଫଟୋ ଭଲ ଥିଲା ଯେ କେତେଟା ଫଟୋ ବେଶୀ ଭଲ ଲାଗିଲା ସବୁକୁ ସାଙ୍ଗସାଥିଙ୍କୁ ସବୁକୁ ସେଇଟା ହେ ତା'ପରେ କ୍ୟାମେରା ମ୍ୟାନ୍କୁ ଥ୍ୟାଙ୍କ ୟୁ ଫ୍ୟାଙ୍କ ୟୁ ତା'ପରେ କ୍ୟାମେରା ମ୍ୟାନ୍ ସାଙ୍ଗରେ ଖାଇଲିି ଆଉ ସେ କ୍ୟାମେରା ମ୍ୟାନ୍ ମୋର ସାଙ୍ଗ ଥିଲା ଆଉ ତିନି ବର୍ଷରୁ ଫଟୋ ସୁଟିଙ୍ଗ କରିଥିଲା ତ ସେଇରା ପାଇଁ ଭଲ ଭଲ ଫଟୋ ମାନେ କାଢ଼ି ପାରୁଥିଲେ